ମାଲକାନଗିରି ଜିଲ୍ଲାରେ ଏବେ ଆମର ସବୁ ଉନ୍ନତି ହେଉଛି ମଝିରେ ମଝିରେ ଭଲ ନବୀନ ପଟ୍ଟନାୟକ ବି ଆମର ସବୁ ସାହାଯ୍ୟ କରୁଛି ଆଗରେ ସବୁ ମାଟି ଘର ଯାକଥିଲା ଏବେ ତ ପକ୍କା ଘର ହେଲା ବିଜୁ ବିଜୁ ପକ୍କା ଘର ହେଲା ଏବେ ଆଗରେ ସମସ୍ତେ ସାଇକେଲରେ ଚାଲିଥିଲେ ଏବେ ମୋଟର୍ ସାଇକେଲରେ ବି ଚାଲୁଛି ଆଗରେ ସମସ୍ତେ ଦୁଇଶହ ଟଙ୍କା ଭତ୍ତା ମିଳୁଥିଲା ଏବେ ବୁଢ଼ା ବୁଢ଼ୀଙ୍କୁ ମଝିରେ ଏବେ ହଜାର ଟଙ୍କା ଯାଏ ଭଭତ୍ତା ମିଳୁଛି ପିଲାମାନେ ଆଗରେ ସ୍କୁଲରେ ବି ଏବେ ବେଶୀ ଭଲ ହେଲା ଆଗରେ ଖାଇବାକୁ ଦେଇଥିଲେ ଡ୍ରେସ୍ ଦେଇନଥିଲା ଏବେ ଖାଇବାକୁ ଦେଉଛି ଆହୁରି ଡ୍ରେସ୍ ବି ଦିଆହେଉଛି ଏବେ ପୁଣି ବହି ଖାତା ବି ସ୍କୁଲରେ ଦିଆହେଉଛି ଏବେ ବହୁତ ଉନ୍ନତି ହେଲା ଆମ ମାଲକାନଗିରି ଜିଲ୍ଲାରେ ବି ଓଡ଼ିଶାରେ ବହୁତ ଉନ୍ନତି ହେଲା କୃଷି ପାଇ ଲୋନ୍ ଦିଆହେଉଛି ଆଗରେ ମାଲକାନଗିରି ଜିଲ୍ଲାରେ ଯିବା ପାଇଁ ରାସ୍ତାଘାଟ ନଥିଲା ସବୁ ଜାଗାରେ ରାସ୍ତା ବି ନଥିଲା ଏବେ ରାସ୍ତାଘାଟ ବି ସବୁ ଜାଗାରେ ହେଲା ରାସ୍ତାରେ ଆମେ ଆଗରେ ଚାଲି ଚାଲି ଯିବାକୁ ପଡ଼ିଥାନ୍ତା ଏବେ ସ୍କୁଲ ପିଲାମାନଙ୍କୁ ବି ସାଇକେଲ ଦିଆହେଉଛି ଏବେ ସ୍କୁଲ ପିଲାମାନେ ସାଇକେଲରେ ଯାଇ ଆସି କାମ କରୁଛନ୍ତି ପିଲାମାନେ ପାଠ ପଢ଼ୁଛନ୍ତି ନବୀନ ପଟ୍ଟନାୟକ କେବେ ଆମକୁ ବସ୍ ଦେଲେ ମା' ମାନେ ସବୁ କାମ ପାଇଁ ଇଆଡ଼େ ସିଆଡ଼େ ଯାଉଛନ୍ତି ବସ୍ରେ ଲକ୍ଷ୍ମୀ ବସ୍ରେ ସବୁ ପିଲାମାନେ ମାନେ ମା' ମାନେ ଯାଉଛନ୍ତି ସବୁବେଳେ କମ୍ ଦାମରେ ଯାଇପାରିଛନ୍ତି ସବୁବେଳେ ବସ୍ ରାସ୍ତାରେ ମିଳୁଛି ଏଇଟା ଗୋଟେ ଭଲ ଅସୁବିଧା କରିଦେଲେ ବସ୍ ସାହାଯ୍ୟ ହେଲା ସବୁ ଏବେ ବହୁତ ଏୟାରପୋର୍ଟ ହେଲା ମାଲକାନଗିରି ଜିଲ୍ଲାରେ ଏୟାରପୋର୍ଟ ବି ଗୋଟେ ହେଇଗଲା ଏବେ ଆହୁରି ରେଲ ରେଲ ଲାଇନ୍ ହବ ବୋଲି ଶୁଭୁଛି କ'ଣ ହବ ସେଟା ତ ଆମେ ଜାଣୁ ନାହିଁ ହେଲେ ଆମର ଭଲ ହିଁ ହବ ବେଶୀ ଅସୁବିଧା ହବ ନାହିଁ ସବୁ ସବୁ ଭଲ ହେଉଛିି ଏବେ ଧୀରେ ଧୀରେ ଆମ ମାଲକାନଗିରି ଜିଲ୍ଲାଟା ବି ବହୁତ ଆଗକୁ ଯାଉଛିି ଓଡ଼ିଶା ଓଡ଼ିଶା ଆଗରେ ଗଲେ ଆମେ ବହୁତ ଆଗରେ ଯାଇପାରିବି